ଭାରତୀୟ ଭାରତୀୟ ସଂସ୍କୃତିରେ ପାରମ୍ପରିକ ନୃତ୍ୟ ଶୈଳୀ କହିଲେ ଆମର ଓଡ଼ିଆରେ ଓଡ଼ିଶାରେ ଆମର ନୃତ୍ୟ ମାନେ ଓଡ଼ିଶୀ ନାଚକୁ ବହୁତ ଗୁରୁତ୍ୱପୂର୍ଣ୍ଣ ଦିଅନ୍ତି ଆଉ ତାକୁ ମାନେ ଆକର୍ଷଣ ସେଇଟା ଗୋଟେ ଆକର୍ଷଣ ସେଇ ନୃତ୍ୟଟା ଗୋଟେ ଆକର୍ଷଣ ଯାହାକି ଆମ ଆଖିରେ ମୋହିଯାଏ ଆମେମାନେ ଆମେ ହୋଇଯାଉ ସେ ନୃତ୍ୟ ଦେଖିକି ସେ ନୃତ୍ୟ ଆମର ବହୁ ମାନେ ଆମର ଦେହ ଫିଟନେସ ପାଇଁ ଦରକାର ମାନେ ଦରକାର ନାହିଁ ସେ ଆମ ଆଉ ସେଇ ନୃତ୍ୟ ବହୁତ ଫେମସ୍ ଥାଏ ବହୁତ ପ୍ରସିଦ୍ଧ ଯାହାକି ଲୋକନୃତ୍ୟ କୁହାଯାଏ ତାକୁ ଆଉ ଲୋକ ନୃତ୍ୟରେ ବହୁତ ପରିମାଣରେ ସେଟା ପୁଅ କିମ୍ବା ଝିଅ ବି ନୃତ୍ୟ କରିଥାନ୍ତି ଆଉ ଏଇ ନୃତ୍ୟ ପାଇଁ ସେମାନେ ବହୁତ ଦିନ ଧରି ପ୍ରାକ୍ଟିସ୍ କରିଥାନ୍ତି ତା'ହେଲେ ସେମାନେ ସେ ନୃତ୍ୟକୁ ସେମାନେ ସହଜରେ ଗ୍ରହଣ କରି ନେଇଥାନ୍ତି ଏହି ନୃତ୍ୟ ବହୁତ ପରିମାଣରେ ମାନେ ବହୁତ ପ୍ରକାର ଷ୍ଟେପ୍ ଥାଏ ଏଇ ନୃତ୍ୟ ବହୁତ ବହୁତ ପ୍ରକାର ଷ୍ଟେପ ଗଢ଼ି ଉଠିଥାଏ ଯାହାକି ସେମାନେ ବହୁତ ପରିମାଣରେ ନାଚି ପାରନ୍ତି ଓ ତାହା ଦ୍ୱାରା ସେମାନେ ବହୁତ ପ୍ରକାର ସମ୍ମିଳିତ ହୋଇକି ନୃତ୍ୟ କରିଥାନ୍ତି ଯାହାକି ସେମାନେ ବହୁତ ପରିମାଣରେ ଓଡ଼ିଆ ଓଡ଼ିଆ ନୃତ୍ୟ ମାନେ ଓଡ଼ିଆ ଓଡ଼ିଶାର ନୃତ୍ୟ ଶୈଳୀ କୁହାଯାଏ